ମୁଁ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ୍ ମାନେ ଇନଷ୍ଟାଗ୍ରାମ୍କୁ ଅନୁସରଣ କରେ ଏବଂ ଇଣ୍ଡିଆନ୍ ଫଟୋଗ୍ରାଫର୍ ଏଲ୍ ଏସ୍ ବି ପିକଚର୍କୁ ମୁଁ ଅନୁସରଣ କରେ ଏବଂ ସେ କ୍ଲା ତାଙ୍କର ବି କ୍ଲାସ୍ ନିଏ ଏବଂ ସିଏ ଯେଉଁ ଯେଉଁ ହିସାବରେ ଫଟୋଗ୍ରାଫି କରିବାକୁ କ୍ଲାସ୍ ଦିଅନ୍ତି ମୁଁ ସେହି ଭଳି ଭାବରେ ଶିଖିଥାଏ